ଆଜିକାଲି ଯୁଗରେ ସାର୍ ମେନ୍ କଥା ହଉଚି ସମସ୍ତେ ଦେଖନ୍ତୁ ମୁଭି ଦେଖନ୍ତି ଏବେ ସାଉଥ୍ ଇଣ୍ଡିଆନ ହଉ ଆଉ ବଲିଉଡ଼ ହଉ ହଲିଉଡ଼ ହଉ ସମସ୍ତେ ଟି ଭି ଏକା ଦେଖନ୍ତି ଆଉ ଟିଭିରୁ ହିଁ ଲୋକମାନେ ନେଇକା ଇନସ୍ପପାୟାର୍ଡ଼ ହୁଅନ୍ତି ନିଜ ଆତ୍ମ ଜୀବନ ଉପରେ ସେ ଟିଭିର କ୍ୟାରେକ୍ଟର ଯାକକୁ ନେଇକି ନିଜ ଜୀବନ ଉପରେ ସେଇଟା ପ୍ରଭାବ ବହୁତ ଜାଗାରେ ପଡ଼ିଥାଏ ତ ଆଜିକାଲି ହେଉଛି ସାର୍ ବଲିଉଡ଼ ଆଉ ସାଉଥ୍ ଇଣ୍ଡିଆନ ଯେଉଁ ମୁଭି ଯାକ ବାହାରୁଛି ସେ ଭିତରେ ବହୁତ ଫରକ ଅଛି ସାର୍ ସାଉଥ୍ ଇଣ୍ଡିଆନ ମୁଭି ଯାକ ଯେଉଁଟା ଅଛି ସେଇଟା ସେଇଟା ଗୋଟେ ନିଜର ଆତ୍ମଜୀବନୀ ମାନେ ଲୋକଙ୍କୁ ଯେମିତି ଗୋଟେ ପରିବର୍ତ୍ତନ କରାଉଥିବା ଲୋକଙ୍କ ମନରେ ଲୋକଙ୍କ ଜୀବନରେ ହଉ ସେଇଟା ଯେମିତି ଗୋଟେ ପ୍ରଭାବ ପକାଉଥିବ ସେଭଳି ପ୍ରକାର ଆମେ ମାନେ ସେଇପ୍ରକାର ଧାରାବାହିକ ମାନେ ସେମାନେ ଜେନେରେଟ୍ କରୁଛନ୍ତି ଆଉ ଲୋକମାନଙ୍କୁ ଭଲ ଲାଗୁଛି ମଧ୍ୟ ଆଉ ମନୋରଞ୍ଜନ କ୍ଷେତ୍ରରେ ହେଲା ବାଣିଜ୍ୟ କ୍ଷେତ୍ରରେ ହେଲା ଏବେ ଏବଂ ଦେଖିପାରୁଥିବେ ଧିରୂ ଭାଇ ଅମ୍ବାନି ମୁକେଶ ଟାଟା ଆଉ ଏ ବହୁତ କିଛି ଅଛି ଯେଉଁମାନେ କି ଆମକୁ ଇନସ୍ପପାୟାର୍ଡ଼ କରୁଛନ୍ତି